ଭାରତୀୟ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଖରାପ ଦିଗରେ ଗତି କରିବାରେ ଲାଗିଚି ଶିକ୍ଷକମାନେ କ୍ଵଶ୍ଚିନ୍ ପାର୍ଟନ୍ ଚେଞ୍ଜ କରୁଛନ୍ତି ଯାହାଦ୍ୱାରା ପିଲାମାନେ ନିଜର ପାଠପଢ଼ାରେ ବହୁତ ବ୍ୟାଘାତ ସୃଷ୍ଟି କରୁଛନ୍ତି ଯାହାଦ୍ୱାରା ମଲ୍ଟିପଲ୍ ଚଏସ୍ କ୍ଵଶ୍ଚିନ୍ ଦ୍ୱାରା ପିଲାମାନେ ବହୁତ କମ୍ ପଢ଼ନ୍ତି ତା'ପରେ ଲଙ୍ଗ କ୍ଵଶ୍ଚିନ୍ ଦ୍ୱାରା ପିଲାମାନେ ବହୁତ ମାନେ ପରିଶ୍ରମ କରନ୍ତି ଯାହାଦ୍ୱାରା କି ପିଲାମାନେ ପରିଶ୍ରମ ହିଁ ହୋଇପାରିବେ କିନ୍ତୁ ବାରମ୍ବାର କ୍ଵଶ୍ଚିନ୍ ପାର୍ଟନ୍ ଚେଞ୍ଜ କରିବା ଦ୍ୱାରା ପିଲାମାନେ ପାଠ ପ୍ରତି ଦୂରାଇ ଯାଆନ୍ତି ବେଳେ ବେଳେ ବିଭିନ୍ନପ୍ରକାର ଷ୍ଟ୍ରାଇକ୍ ଦ୍ୱାରା ପିଲାମାନଙ୍କର ପାଠପଢ଼ାରେ ବହୁତ ଆଘାତ ସୃଷ୍ଟି କରିଥାଏ କ୍ଵଶ୍ଚିନ୍ ପାର୍ଟନ୍ ଚେଞ୍ଜ କରୁଚନ୍ତି ଦେନ୍ ସିଲାବସ୍ ବି ଚେଞ୍ଜ କରୁଛନ୍ତି ବହୁତ ସିଲାବସ୍ କମ୍ ଦେଉଛନ୍ତି ଯାହାଦ୍ୱାରା ପିଲାମାନେ ପରିଶ୍ରମ କରିପାରୁନାହାଁନ୍ତି ଯେଉଁଥିପାଇଁ କି ସେମାନଙ୍କର ବହୁତ ବ୍ୟାଘାତ ସୃଷ୍ଟି କରୁଛି ଖରାପ ଦିଗକୁ ସେମାନେ ଗତି କରୁଛନ୍ତି ଏଗୁଡ଼ିକୁ ସୁଧାରିବା ପାଇଁ ହେଲେ ଦଶଟାରୁ ଚାରିଟା ଯେଉଁ ବି କ୍ଲାସ୍ ହେଉଛି ସ୍କୁଲରେ ପିଲାମାନେ ପିଲାମାନଙ୍କୁ ଶିକ୍ଷକମାନେ ବହୁତ ଟାଇମ୍ ଦେବା ଦରକାର ଯଦ୍ଵାରାକି ପିଲାମାନେ ପାଠ ପ୍ରତି ଆକୃଷ୍ଟ ହେବେ ପିଲାମାନଙ୍କୁ ବହୁତ ଭଲରେ ପାଠ ପଢ଼ାଇବା ଦରକାର ପିଲାମାନଙ୍କୁ ପାଠ ଆଦାୟ କରିବା ଦରକାର ଯାହାଦ୍ୱାରା କି ପିଲାମାନେ ବହୁତ ଖୁସି ହେବେ ଯଦ୍ଵାରା କି ଭାରତୀୟ ଶିକ୍ଷା ବ୍ୟବସ୍ଥା ଆଗକୁ ଅଗ୍ରଗତି କରିବାରେ ଲାଗିବ